କଳା ଏବଂ ହସ୍ତଶିଳ୍ପ ଉତ୍ପାଦନରେ ପରିବେଶ ନିରନ୍ତରତା ପାଇଁ ଆମ ଅଞ୍ଚଳର କଳା ଏବଂ ହସ୍ତଶିଳ୍ପ କ୍ଷେତ୍ର ହେଉଛି ଗୋଟିଏ ବୋଲି କଳା ଯାହା ଆମ ଗ୍ରାମର ବହୁତ ପ୍ରଚଳିତ କଳା ଏବଂ ଏହି କଳା ଗୁଡ଼ିକ ଲୋକମାନେ ବହୁତ ପସନ୍ଦ କରନ୍ତି ତାହା ହେଉଛି ହାତ ବୁଣା ଲୁଗା ଏହାକୁ ଆମ ଭାରତରେ ଅଧିକାଂଶ ଲୋକ କାହିଁକିନା ଏହାକୁ ସେମାନେ ବହୁତ ଭଲ ପାଉଥାନ୍ତି କାରଣ ଏହାଦ୍ୱାରା ସେମାନେ ନିଜ ହାତରେ ଏହି ଲୁଗାଟିକୁ ବୁଣିବେ ବା ତିଆରି କରିବେ କାହିଁକିନା ଏହି ଲୁଗାଟି ନିଜ ହାତରେ ବୁଣିଲେ ବା ତିଆରି କଲେ ବହୁତ ଭଲ ହୋଇଥାଏ ଏବଂ ବଜାରରେ ବିକ୍ରୟ ହେଉଥିବା ଲୁଗାଠୁ ତଥା ବହୁତ ମୋଟା ମୋଟା ହୋଇଥାଏ ଏହା ବହୁତ ଦିନ ପର୍ଯ୍ୟନ୍ତ ବ୍ୟବହାର ହୋଇଥାଏ କାହିଁକିନା ବଜାରରେ ବିକ୍ରୟ ହେଉଥିବା ଲୁଗା ଅଧିକ ଦିନ ବ୍ୟବହୃତ ହୋଇନଥାଏ ଓ ଏହା ବହୁତ ଶୀଘ୍ର ଫାଟିଯାଏ ଏବଂ ତା'ର କଲର ମଧ୍ୟ ଚାଲିଯାଏ ହେଲେ ହାତ ତିଆରି ଲୁଗାଟି ବହୁତ ଦିନ ପର୍ଯ୍ୟନ୍ତ ବ୍ୟବହାର ହୋଇଥାଏ ଓ ତା'ର କଲର୍ ମଧ୍ୟ ଭଲ ରହିଥାଏ ଏହା ବହୁତ ଦିନ ପର୍ଯ୍ୟନ୍ତ କିଛି ହୋଇନଥାଏ ସେଥିପାଇଁ ଲୋକମାନେ ମଧ୍ୟ ଏ ଲୁଗାଟିକୁ କିଣିବା ପାଇଁ ଅଧିକ ପସନ୍ଦ କରନ୍ତି ଓ ବଜାରର ଲୁଗାଗୁଡ଼ିକ କିଣିବା ପାଇଁ ପସନ୍ଦ କରୁନାହାନ୍ତି ଏବଂ ଏହାଦ୍ୱାରା ହାତ ତିଆରି କାରିଗର ମାନେ ଅଧିକ ପାଉଣା ବା ଟଙ୍କା ପାଇଥାନ୍ତି ଯାହାଫଳରେ କି ସେମାନେ ବହୁତ ଖୁସିରେ ରହିଥାନ୍ତି ଓ ଏହି ହାତ ତିଆରି ଲୁଗା ପାଇଁ ପରିବେଶ ଅନୁ ସାମଗ୍ରୀ ହେଉଛି କଣ୍ଟାବାଡ଼ି ସରଇବାଡ଼ି ଡୁବି ରିଲ୍ କାଠରେ ବ ବଡ଼ା ହୋଇଯାଇଥିବା ଯନ୍ତ୍ର ଏବଂ ଏହା ହସ୍ତଶିଳ୍ପ କ୍ଷେତ୍ରରେ ବହୁତ ଲାଭଦାୟକ